ହଁ ଆଜ୍ଞା ନମସ୍କାର ସୋନପୁରରୁ ସୁରେଖା ଦେହୁରୀ କୋହୁଥିଲି ଅ ଷ୍ଟଲ୍ ଭଡ଼ା ମିଳିବ କି ଆପଣଙ୍କର କେତେଟା ଷ୍ଟଲ୍ ହେବ ପାଞ୍ଚ ଛଅଟା ଖଣ୍ଡେ ହେବ ପାଞ୍ଚଟା ଛଅଟା ଦରକାର ଥିଲା ହଁ ହୋଲ୍ ସେଲ୍ର ହୋଲ୍ ସେଲିଲ୍ ଦୋକାନ ଦେବା ଲାଗି ଦରକାର ଥିଲା ତ ଫ୍ୟାନ୍ସି ସାମାର ଆଜ୍ଞା କେତେ ଖଣ୍ଡେ ରେଟ୍ ନୋଉଛ ହୁଁ ହୁଁ ହୋଉ ଠିକ ଅଛି ରିଆକ୍ ସୁବିଧା ସବୁ ଅଛେ ରିଆକ୍ ସବୁ ଅଛେ କି ନିଜେ ବନାବାକେ ପଡ଼ିବା ହୁଁ ଆଜ୍ଞା ହଁ ହଁ ହଁ ହ ମାସେ ଭିତରେ ଆଜ୍ଞା ମାସେ ଭିତରେ ମିଳି ପାରିବ ନାଁ ଲେଟ୍ରେ ଦେବେ ହଁ ମୁଁ ସିକୁରିଟି ପେମେଣ୍ଟ୍ କରିଦେବି ଆଉ ବାକି ଆମର ଦୋକାନଟା ଆମେ ମାସେ ପରେ ଓପନ୍ କରିବୁ ହଉ ଠିକ ଅଛି ମୁଁ ଦେଇଦେବି ମୁଁ କାଲି ଯାଇକି ଷ୍ଟଲ୍ ଦେଖିବି ଆଉ ପେମେଣ୍ଟ୍ କରିକି ଆସିବି ହଁ ଠିକ ଅଛି ହଉ ରହୁଚି